କୃତିମ ବୃଦ୍ଧି ଯେମିତି ସବୁ ଜିନିଷରେ ଭଲ ଅଛି ପୁଣି ଖରାପ ଅଛି ସେମିତି କିଛି ଅଂଶରେ ଆମେ ଭଲ ଭାବରେ ବ୍ୟବହାର କଲେ ଭଲ ହୁଏ ଆଉ କିଛି ଜାଗାରେ ଖରାପ ଭାବରେ ବ୍ୟବହାର କଲେ ଖରାପ ହୁଏ ଯେମିତି ଆପଣ ସାଧାରଣ ଭାବରେ ମୋବାଇଲଟାକୁ ଦେଖନ୍ତୁ ମୋବାଇଲରେ ବି ଭଲ ଅଛି ଖରାପ ଅଛି ଆମେ ଯଦି କୃତିମ ବୁଦ୍ଧି କରିକି ମାନେ ଯୋଉ ଆପ୍ଲାଏ କରିକି ଖରାପ କାମ କରିବା ତ ଖରାପ ହେବ ତେଣୁ କୃତିମ ବୁଦ୍ଧିରେ ବହୁତ ଲୋକ କୁବୁଦ୍ଧି ବି ଷ୍ଟାର୍ଟ କରୁଛନ୍ତି ବହୁତ ଲୋକ ସୁବୁଦ୍ଧିରେ ବି ନେଉଛନ୍ତି ତେଣୁ ତା'ର ଯେମିତି କୁହାଯାଏ ସବୁ ଜିନଷରେ ମେରିଟ୍ ଡିମେରିଟସ୍ ଅଛି ତେଣୁ କୃତିମ ବୁଦ୍ଧିରେ ବି ସେଇ ଭଳିଆ ହେଉଛି ଆଉ ଆପଣ ଏହା ଲୋକମାନଙ୍କର ସୃଜନଶୀଳତାକୁ ହରୋଉଚି ପୁଣି ସ୍ୱାଧୀନତାକୁ ବି ଦେଉଛି ଯଦି ଖରାପ ଭାବରେ ଆମେ ଗ୍ରହଣ କରିବା ତା ସୃଜନଶୀଳତାକୁ ହରାଇବାକୁ ବାଧ୍ୟ ଆମେ ଆଉ ଯଦି ଭଲ ଭାବରେ ଆମେ ଯୋଉମାନେ ନେଉଛୁ ସେଟା ନିଶ୍ଚିତ ଭାବରେ ଭଲ ହେଉଛି